ମୋର ସବୁଠାରୁ ପ୍ରିୟ ମାଛ ହେଉଛି ମାଗୁର କାରଣ ମୋତେ ମାଗୁର ମାଛଟି ଖାଇବାକୁ ବହୁତ ଭଲ ଲାଗେ କାହିଁକି ନା ବହୁତ ସ୍ଵାଦକର ହୋଇଥାଏ ଏହା ରୋଷେଇ କଲେ ବହୁତ ଶାନ୍ତି ଲାଗେ ଖାଇବା ପାଇଁ ଜିନିଷଟି ଆଉ ଏହା ଭିତରେ ଗୋଟିଏ କଣ୍ଟା ଥାଏ ଆଉ ବେଶୀ କଣ୍ଟା ନଥାଏ କେବଳ ମଝିରେ ତାର ଦୁଇ ପଟ ମାଂସ ଛାଡ଼ିଦେଲେ ମଝିରେ ଗୋଟିଏ କଣ୍ଟା ଥାଏ ଆଉ ତାର ଟେଷ୍ଟ ମଧ୍ୟ ବହୁତ ଭଲ ଆଉ ସାଧାରଣତଃ ଗାଁରେ ଲୋକମାନେ ମାଛ ହିସାବରେ ଆପଣଙ୍କର ମାଗୁର ଶଉଳ କଉ ଗଡ଼ିସ ତାପରେ ଆପଣଙ୍କର ବାଳିଆଫଳି ଏଇସବୁ ମାଛ ଗୁଡ଼ିକୁ ଖାଇବା ପାଇଁ ଲୋକମାନେ ବହୁତ ଭଲ ପାଇଥାନ୍ତି